ଖୋର୍ଦ୍ଧା ଜିଲ୍ଲା ଆମ ରାଜ୍ୟରେ ଆଗୁଆ ଜିଲ୍ଲା ଖୋର୍ଦ୍ଧା ରାଜ୍ୟ ରାଜଧାନୀ ଭୁବନେଶ୍ୱର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଅନ୍ତର୍ଭୁକ୍ତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସ୍ମାର୍ଟ ସିଟି ବର୍ତ୍ତମାନ ବିଭିନ୍ନ ସ୍କୁଲ ମଧ୍ୟ ସ୍ମାର୍ଟ ସ୍କୁଲ ହେଉଛି ଏବଂ ଖୋର୍ଦ୍ଧା ଜିଲ୍ଲାର ଶିଳ୍ପ ଆଗେଇଛି କିନ୍ତୁ ଦେଶ ତୁଳନାରେ ବିଭିନ୍ନ ରାଜ୍ୟ ତୁଳନାରେ ଶିଳ୍ପ ଶତ ପ୍ରତିଶତ ଆଗେଇ ନାହିଁ ବ୍ୟବସାୟ ଦୃଷ୍ଟିରୁ ଲୋକମାନେ ସାଧାରଣ ଛୋଟ ଛୋଟ ବ୍ୟବସାୟ ଆମର ସେମାନେ କରୁଛନ୍ତି ଓ ଏହି ଚା ଦୋକାନ ହେଉ ବା ଜଳଖିଆ ଦୋକାନ ହେଉ ବା ପନିପରିବା ଦୋକାନ ହେଉ ଏହି ସବୁ କରୁଛନ୍ତି ଚଳୁଛନ୍ତି କିନ୍ତୁ ଅର୍ଥନୈତିକ ବିକାଶ ଆଠ ଦଶ ବର୍ଷ ଧରି ବିକାଶ ଘଟୁଛି ଅତୀତରେ ଏଭଳି ଅତ୍ୟନ୍ତ ବିକାଶ ନଥିଲା ଯୁଆଡ଼େ ଦେଖିବ ଆଉ ଚାଳ ଘର ପ୍ରାୟ ଶତକଡ଼ା ନବେ ପଞ୍ଚାନବେ ପରସେଣ୍ଟ ନାହିଁ ଏବେ ସମସ୍ତଙ୍କର କୋଠା ଘର ଆଜବେଷ୍ଟସ୍ ଘର ରହିଛି ଆହ୍ୱାନ ହେଉଛି ଲୋକମାନେ ବେଳକୁ ବେଳ ଚାଲାକ ଚତୁର ହେଉଛନ୍ତି ଶିକ୍ଷା ଦିଗରେ ଆଗଉଛନ୍ତି ଏବଂ ସେମାନଙ୍କୁ ସୁଯୋଗ ଯଦି ଆଗକୁ ଅଧିକ ଦିଆଯିବ ତାହେଲେ ଏହା ନିଶ୍ଚୟ ଖୋର୍ଦ୍ଧା ଜିଲ୍ଲା ଆହୁରି ଆଗେଇବ ଜଳ ବ୍ୟବସ୍ଥା ଯାହା ଅତୀତରେ ନଥିଲା ଦଶ ବାର ବର୍ଷ ପନ୍ଦର ବର୍ଷ ତଳେ ଏବେ ଜଳ ବ୍ୟବସ୍ଥା ମଧ୍ୟ ବହୁତ ଆଗେଇ ଯାଇଛି ଏ ଲୋକମାନଙ୍କର ପିଇବା ପାଣିର କିଛି ଅସୁବିଧା ନାହିଁ ଆମ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଚେଷ୍ଟାରେ ଜଳ ବ୍ୟବସ୍ଥା ଅଧିକ ହେଇଛି ମରାମତି ଏବଂ ସର୍ଭିସିଂ ଶିଳ୍ପ ମଧ୍ୟ ଆଗେଇଛି ତେବେ ଲୋକମାନଙ୍କର ଯେଉଁ ଭଳି ବିକାଶ ଅଧିକ ହେବା କଥା ସେହି ବିକାଶ ହୋଇପାରି ନାହିଁ ତେଣୁ ଆମକୁ ସେହି ସୁଯୋଗ ଆହୁରି ର ସମ୍ମୁଖୀନ ଲୋକମାନେ ହେଉଛନ୍ତି ସେମାନେ ଯେଉଁ ଶିକ୍ଷା ଦୀକ୍ଷା ଖୋର୍ଦ୍ଧା ଜିଲ୍ଲା ହେବା କଥା ଶହେ ପ୍ରତିଶତ ଶିକ୍ଷା ଏପର୍ଯ୍ୟନ୍ତ ହୋଇନାହିଁ ବୋଧେ ପଂଈଷଠି ସତୁରି ପରସେଣ୍ଟ ହୋଇଛି ତାହାକୁ ଶହେ ପ୍ରତିଶତ କଲେ ସେମାନେ ଅନେକ କଥା ଜାଣି ପାରିବେ ସେହି ପ୍ରାଚୀନ ପରମ୍ପରାରେ ସେମାନେ ରହିଛନ୍ତି ତେଣୁ ଆମକୁ ଅର୍ଥନୈତିକ ବିକାଶ କିଭଳି ଘଟିବ ଯଦିଓ ପୂର୍ବ ଅପେକ୍ଷା ଅର୍ଥନୈତିକ ବିକାଶ ଘଟିଛି ସମସ୍ତେ ସ୍ମାର୍ଟ ଫୋନ ଠୁ ଆରମ୍ଭ କରି କୋଠା ଘର ଏବଂ ଗାଡ଼ି ମଟର ସବୁ ବ୍ୟବସ୍ଥା ହୋଇଛି ଏବଂ ରେଳବାଇର ମଧ୍ୟ ବିକାଶ ହୋଇଛି ଖୋର୍ଦ୍ଧା ଜିଲ୍ଲା ଦେଇ ଯାଉଛି ଏବଂ ରାଜ୍ୟ ଭୁବନେଶ୍ୱର ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଭିତରେ ଅନ୍ତର୍ଭୁକ୍ତ ଯାହା ଆମର ଗୌରବ ତେବେ ଆମେ ଆଶା କରୁଛୁ ଭବିଷ୍ୟତରେ ଏହା ନିଶ୍ଚୟ ଆଗେଇବ